ମୁଁ ତ ଏତେ ଗେମ୍ ଖେଳେନି ଯେହେତୁ ଆମ ବୟସର ଲୋକ ଆଉ ଗେମ୍ କ'ଣ ଖେଳିବେ ତ ମୁଁ ମୋ ନାତି ଯେତେବେଳେ ଏଠି ସିଏ ଏବେ ଦଶମରେ ପାଠ ପଢ଼ୁଛି ସେତେବେଳେ ବାହାରେ ରହି ପାଠ ପଢ଼ିବ ଯେତେବେଳେ ଏଠି ଥିଲା ସେତେବେଳେ କ'ଣ ନୂଆ ନୂଆ ପବ୍ଜି ଗେମ୍ କ'ଣ ବାହାରିଥିଲା ପବ୍ଜି ଫ୍ରି ଫାୟାର୍ କ'ଣ ଏମିତି ଗେମ୍ ଖେଳେ ମୁଁ କହିବି ଆରେ ଇଏ କି ଗେମ୍ ନା ଜେଜେ ତମେ ଜାଣିନ ଗେମ୍ ବହୁତ ଭଲ ଗେମ୍ ମୁଁ କହିଲି କ'ଣ ଭଲ ଗେମ୍ ମୁଁ ଅନ୍ଲାଇନ୍ରେ ଖେଳିଲି ଗୁଳି ମରାମରି ହେଉଛନ୍ତି କଣ ଏ ଗେମ୍ ସେଇଠୁ ମୋତେ କହିଲା କି ଗୁଳି ନୁହଁ ଅଜା ଏଇଟା ଏ ଜେଜେ ଏଇଟା ରିଅଲ୍ ଗେମ୍ ତମେ ମନେକର ନିଜେ ତମକୁ ଲାଗିବ ଯେମିତି ଯେ ନିଜେ ତମେ ନିଜେ ଖେଳୁଛ ମୁଁ କହିଲି ହଁ ଲାଗୁଛି ନା ହଁ ଜେଜେ ତମେ ବିଶ୍ୱାସ କରିବନି ଗୁଳି ମାରିବ ଯେମିତି ଲାଗିବ ତମେ ନିଜେ ଗୁଳି ମାରୁଛ ଆଉ ସେଥିରେ କ'ଣ କହିଲା ପଇସା ହେଥିରେ ଯେତେ ଲଗାଇବ କ'ଣ ସେତେ ଭଲ ଜିନିଷ ସେଥିରେ ପାଇବ ଆଉ ସବୁଠୁ ଭଲ ଖେଳିବ ମୁଁ କହିଲି ହଁ ସେହି ପାଠ ପାଠ ଛାଡ଼ିକି ସେଇଥିରେ ପଇସା ଲଗା ଏ ଭଲ ଖେଳେ ଏବେ ସିଏ ଭଲ ଖେଳୁଚି ୟୁଟ୍ୟୁବ୍ ଚ୍ୟାନେଲ୍ ବି ଗୋଟେ କ'ଣ ଖୋଲି ଦେଇଛି ସେଇଥିରେ ଗେମ୍ ଅପଲୋଡ଼୍ କରୁଛି ସେଥିରୁ କ'ଣ ପଇସା ଫଇସା ପାଉଛି କ'ଣ କହୁଥିଲା ମୁଁ ଆଉ ଜାଣନି କିନ୍ତୁ ସେ ଭଲ ଗେମ୍ ମାନେ ଖେଳେ ଭଲ ଅନ୍ଲାଇନ୍ ଗେମ୍କୁ ସିଏ ଭଲସେ ଖେଳେ ମୁଁ ତ ଏତେ ଖେଳେନି କିନ୍ତୁ ମୁଁ ଯେତେବେଳେ ଫାଷ୍ଟ ଟାଇମ୍ ଟିକିଏ ନାଁକୁ ଦେଖିଲି ମୋତେ କହିଲା ନେ ଖେଳିବ ମୁଁ ଟିକିଏ ନାଁକୁ ଚଲାଇଥିଲି ମୋତେ ଭଲ ଲାଗିଲା ଯେ କିନ୍ତୁ ବୟସ ଅଛି କ'ଣ ଖେଳିବାର କି ତ ସେଇ ମୁଁ ଦେଖୁଥିଲି ସେ ଭଲ ଖେଳେ ମୋ ନାତି